ପଶୁମାନେ ଏପରି ସୁନିଶ୍ଚିତ କରିବା ଯେଉଁମାନେ ପଶୁମାନ ସୁସ୍ଥ ମଣିଷ କୁକୁର କୁକୁରକୁ ଯଦି କିଛି କୁକୁର ଯଦି ମଣିଷକୁ କାମୁଡ଼େ ତାହେଲେ ଆମେ ଯଦି କୁକୁର ଯଦି ଆମ ମଣିଷକୁ କାମୁଡ଼େ ତାହେଲେ ଆମକୁ ବହୁତ ଜଳାନ୍ତକ ରୋଗ ହୋଇଥାଏ ଓ ଯଦି ଆମେ କୁକୁରକୁ କିଛି ଅଲଗା ପ୍ରକାର ଖାଦ୍ୟ ଦଉ ବିଷ କି ତାକୁ ସେ ମରିବା ଦ୍ୱାରା ଅନ୍ୟ କୁକୁରମାନେ ତାକୁ ମଧ୍ୟ ଖାଇକି ସେମାନେ ବି ସଂକ୍ରାମିତ ହୁଏ ସେମାନେ ବି ମଧ୍ୟ ମୃତ୍ୟୁମୁଖରେ ପଡ଼ି ଯାଆନ୍ତି ତଣୁ ବହୁତ ପଶୁମାନଙ୍କ ଯୋଗୁଁ ଖରାପ ହୋଇଥାଏ